ହଁ ଭାଇ ଭଲ ଭଲ ଆଉ ଭାଇ କେବେ ଆସିଲ ଏ ଭାଇ ବହୁତ ଦିନ ପରେ ଦେଖା ଆଉ କେଉଁଠି ଅଛ ଭାଇ ଏଥର ଆଚ୍ଛା ଆଚ୍ଛା ତାହେଲେ ବହୁତ ବଡ଼ ସିଟିରେ ରହୁଛ ଭାଇ ଆମେ ତ ଏଇଠି ପଡ଼ି ରହିଛେ ଏମିତି ଗାଁରେ ଆଉ ଦୋକାନ କଥା କ'ଣ କହିବ ଭାଇ ଏମିତି ଚାଲିଛି ବହୁତ ମାନେ କମ ବଜେଟ୍ ଉପରେ ଗାଁ ଗହଳିରେ ଯାହା ଚାଲିଛି ସେଇ ଅନୁସାରେ ମୁଁ କରିଛି ଆଉ ଗୋଟିଏ ଛୋଟ ଦୋକାନଟେ କରିକି ଦେଖୁଛ ତ ବସିଛି ଷ୍ଟଲ୍ଟା ଆଉ ଏଇ ଷ୍ଟଲ୍ ଉପରେ ମୋର ଫ୍ୟାମିଲି ସବୁ ଚଳୁଛନ୍ତି ଯାହା ଦୁଇ ପଇସା ରୋଜଗାର ହେଉଛି ସେଇଥିରେ ମୋର ପରିବାର ଚଳୁଛି ଦୁଃଖକଷ୍ଟରେ ଆଉ ଆଉ ଭାଇ ତାହେଲେ ଭଲ ନା ସବୁ ସେଇଆଡ଼େ ଏତେ ଦିନ ପରେ ଦେଖା ବହୁତ ଦିନ ପରେ ଆସିଲ ଏଇ ତ ଭାଇ ଅଛି ସିଙ୍ଗଡ଼ା ଅଛି ଚପ ଅଛି ବରା ଅଛି ଗୁଗୁନିଟିଏ କରିଛି ଆଉ କଷାଟା ଟିକିଏ କରିଛି ଆଳୁ କଷାଟା ଆଉ ଖାଇବାର ଯଦି ଅଛି ଆସ ବସ ହାତ ଧୁଅ ଏଇତ ଅଛି ଦେଖା ସବୁ ଦେଖା ଯାଉଛି ପକୁଡ଼ି ଅଛି ବରା ଅଛି ସିଙ୍ଗଡ଼ା ଅଛି କେଇଟା ଦେବା କୁହ ଭାଇ ହଁ ଦେଖ ଭାଇ ଆମର ମଫସଲରେ ଏମିତି ଆମେ କରିଛେ ଦେଖ ସେ ବଜାରରେ ରହୁଛ ନା ତୁମେ ବଜାରରେ କେମିତି ଭଲ ଭଲ ଆଇଟମ୍ ସବୁ ଖାଉଥିବ ତେଣୁ ଆମର ଏଠି ସେତେ ଭଲ ଆଇଟମ୍ ନାହିଁ ଏଇ ସାଧା ଉପରେ ଯେଉଁ ପକୁଡ଼ି ବରାଫରା ପୁରି ହେରିକା ଦେଇଦେଉଛି ଆଉ ହେଉ ହେଉ ଠିକ ଅଛି ଆସ ଆସ ମଫସଲରେ ଭାଇ ସେମିତି ବେପାର ଏଠି ନାହିଁ ଯାହା ଦୁଇଶହ ତିନିଶହ ଏହିଭଳିଆ ଆସୁଛି ଚଳିଯିବା କଥା ଆଉ ଛୁଆପିଲାମାନଙ୍କୁ ଏଠି ନେଇକି ରଖି ଯେତେବେଳେ ରହିଛି ଯାହାହେଲେ ତ କରିବା ପାଇଁ ପଡ଼ିବ ଏତେ ପ୍ରଫିଟ୍ ନାହିଁ ଏଇ ଦୁଇଶହ ଚାରିଶହ ଭିତରେ ଆସୁଛି ଆଉ ଆଚ୍ଛା କଲିକତାରେ ବେପାର ଭଲ ଏଇ ବେପରଟା ଭଲ ଚାଲିବ ନା ଭାଇ ହେଉ ଯଦି ବେପାର କରିବା ବଜାର ଉପରେ କଲିକତା ଉପରେ ଏଠି ତ ଆମର ପୁଞ୍ଜି କମ ତେଣୁ ଏ ପୁଞ୍ଜି ଉପରେ ମୁଁ ଚଳୁଛି ତ ସେଇଠି ଯଦି କରାଯାଏ ଷ୍ଟଲ୍ଟା କଲିକତା ବଜାର ଉପରେ କେତେ ଆସିବ ତା'ର ପୁଞ୍ଜି କେତେ ବିନିଯୋଗ କରିବା ପାଇଁ ପଡ଼ିବ ଆ ଯଦି ସେଇ ଭିତରେ ହେବ ସେଇ ଚାଳିଶ ପଚାଶ ହଜାର ଭିତରେ ତାହେଲେ ମୁଁ କଷ୍ଟମଷ୍ଟ କରିକି ମୁଁ ସାହାସ ଜଣାପଡ଼ୁଛି ତ ସେତିକି କରିପାରିବି ବୋଲି ଆଉ ଯାହା ଯଦି ସଟ୍ସାଟ୍ ପଡ଼େ ଟିକିଏ ସାହାଯ୍ୟ କଲେ ମୁଁ ସେଠିକି ଯିବି ଆଉ ସେଠିକି ତାହେଲେ ବୁଝାବୁଝି ଟିକିଏ କର ମୋତେ ଟିକିଏ କେଭେ ସେ ବାବଦରେ କଲ କଲେ ମୁଁ ରେଡ଼ି ହେବି ଆଉ ଯିବାପାଇଁ ବହୁତ ବଢିଆ ଭାଇ ହେଇଥାନ୍ତା ଭାଇ ବୁଝାବୁଝି ଅତି ଶୀଘ୍ର କରନା ଭାଇ ମୁଁ ଏ ମଫସଲରେ ଯାହା ଅସୁବିଧାରେ ପଡ଼ୁଛି ମାନେ କେହି କୁଳକୁ ଏଇ ଇନକମ୍ ଯେଉଁ ହେଉଛି ମୋର କେହିଆଡ଼େ ହେଉନି ପିଲା ପଢ଼ାରେ ଖର୍ଚ୍ଚ ଯଦି କରିଦେମି ଏପଟେ ଖାଇବା ପାଇଁ ଅସୁବିଧା ତେଣୁ ଅତିଶୀଘ୍ର ଭାଇ ମୋର ଏଇ କାମଟା ଟିକିଏ କରିଦିଆନା ମୁଁ ତୁମ ପାଖରେ ସବୁଦିନ ଋଣି ହେଇକି ରହିମି ଆଉ ମୁଁ ସେଇ ବଜାରରେ କରିମି ମୋର ତ ସବୁ ଏକ୍ସପେରିଏନ୍ସ ଅଛି ମୁଁ ତ ସବୁ କରିପାରିବି ବଜାରରେ ବି ମୁଁ ସବୁ ବନେଇକି ଆଇଟମ୍ ଦେବି ସେ ଲୋକ ସେଇଠି ଖାଇଲା ମାନେ ଆଉ କେବେ ଭୁଲି ପାରିବେନି ତେଣୁ ଅତି ଶୀଘ୍ର ମୋତେ ଭାଇ ନେଇଯାନ୍ତୁ ନା ଭାଇ ସେଇଠି ଠିକ ଅଛି ଭାଇ ଠିକ ଅଛି କଲିକତାଟା ତ ଆମର ଓଡ଼ିଶା ବଡ଼ର୍ଟାରେ ଆଉ ତେଣୁ ସେଠିକା ଲୋକ ନିହାତି ପସନ୍ଦ କରିବେ ଆଉ ହେଉ ଠିକ ଅଛି ଭାଇ ବୁଝାବୁଝି ଟିକିଏ ନିହାତି କରିବ ଭାଇ ଅନୁରୋଧ ରହିଲା